ମ୍ୟାଡ଼ାମ ଆପଣଙ୍କ ଦୋକାନରେ ଭଲ ଚପଲ ଅଛି ମୋତେ ଡେଲି ଯିବା ଆସିବାର ଚପଲ ଦରକାର

ନାଇଁ ମୋତେ ଡେଲି ଯିବା ଆସିବାର ଚପଲ ଦରକାର ଅଛି ମୋର ତ ସବୁବେଳେ ପାଣିରେ ଯିବା ଆସିବାର ଅଛି ତ ସେଇଥିପାଇଁ ସେହି ଭଳିଆ ଚପଲ ଦେଖାନ୍ତୁ ଆଉ

ନାଇଁ ମୋତେ ଅଳ୍ପ ପଇସାରେ ଟିକେ ଦରକାର ଅଛି ହାଫ୍ ସୁ ମୋତେ ପସନ୍ଦ ନୁହଁ ହାଫ୍ ସୁ ମୋତେ ନାଇଁ ହାଫ୍ ସୁ ମୋତେ ପସନ୍ଦ ନାହିଁ

ହଁ ହଁ ସେଇଟା ଦେଖାନ୍ତୁ ମୋର ସାତ ନମ୍ବର ମ୍ୟାମ୍

ଆଜ୍ଞା ମ୍ୟାମ୍ ଜଲ୍ଦି ଦେଖାନ୍ତୁ ମୁଁ ଯିବି ଲେଟ୍ ହେଉଛି

ନାଇଁ ମ ନାଇଁ ମ ଆଜି ମୁଁ ମୋ ପାଇଁ ନେଇଥିବି ଆଉ କିଛି ଦିନ ପରେ ଆସିଲେ ସମସ୍ତଙ୍କ ପାଇଁ ନେବା ଆଉ ନାଇଁ ଦେଖିଥିଲା ତାଙ୍କେ ପସନ୍ଦ କରିବେ କି ତାଙ୍କୁ ନେଇକରି ଆସିବି ତାଙ୍କୁ ପସନ୍ଦ ଯେଉଁଟା କରିବେ ସେଇଟା ନେଇକି ଯିବୁ ଆଉ ଆଜି ଟିକେ ମୋର ଲେଟ୍ ହେଉଛି ତ ଶୀଘ୍ର ଦେଖାନ୍ତୁ ମୁଁ ନେଇକରି ଯିବି